ଆରେ କୁଆଡ଼େ ଆସିଥିଲ ନମସ୍କାର ନମସ୍କାର ନମସ୍କାର ଅଛି ଅଛି ଲାଇନ୍ରେ ଅଛି ହେଲୋ ହେଲୋ ହେଲୋ ହେଲୋ ହେଲୋ ହେଲୋ ହେଲୋ ଆଉ କୁଆଡ଼େ ନମସ୍କାର ନମସ୍କାର ହଁ ଟିକେ ମେଳା ଆସିଥିଲି ଆଉ ମେଳା ବୁଲୁଛି ଆଉ ଏଇ ଟିକେ ଦୋକାନର ସାମାନ ସବୁ କିଣିଲି ଆଉ ଆଜିକାଲି ତ ଭାରି ରେଟ୍ ହୋଇଯାଇଛି ଜିନିଷ ଗୁଡ଼ା ଭାରି ରେଟ୍ ହୋଇଗଲାଣି ଆଗ ଏତେ ଶସ୍ତାରେ ମିଳୁଥିଲା ଏବେ ପୁରା ଭାରି ରେଟ୍ ହୋଇଗଲାଣି ସବୁ ଜିନିଷ ଆଉ କିଣିଲି ମଇଦା କିଣିଲି ଚିନି କିଣିଲି ନଡ଼ିଆ କିଣିଲି ଆଉ ଦୋକାନ ସାମଗ୍ରୀ ସବୁ କିଣିଲି ଛାଞ୍ଚ ଦୁଇଟା କିଣିଲି ଆଉ ଏମତି ସବୁ କିଣିଲି ଆଉ ତୁମେ କ'ଣ କିଣିଲ ହଁ କ'ଣ କ'ଣ ସବୁ କିଣିଛ ହଁ ହଁ ହଁ ତୁମ ଇଲେକ୍ଟ୍ରି ଜିନିଷରେ ଖରାପ ଜିନିଷ ଲଗେଇକି ବହୁତ ପଇସା ନେଇଯାଅ ହଁ ସେଇ ସେଇ ଇଏ ଜିନିଷ କାହାର ଖରାପ ହୋଇନଥିବ ସେଇ ଖରାପ ଖରାପ ଜିନିଷକୁ ରିପେୟାରିଂ କରିଦେଇକି ତାର ଡବଲ୍ ପଇସା ନେବ ତୁମର ବା ବହୁତ ଲାଭ ହୁଁ ହଁ ତମର ସବୁ ଅଳ୍ପ ପଇସାରେ ଯାଉଥିବ ହଉ ଆମର ତ ରାସନ୍ ସାମାନ ସବୁ ରେଟ୍ ଆଉ ହଁ ହଁ କେତେ ଟଙ୍କାର ମାର୍କେଟିଂ କଲ ହୁଁ ହୁଁ

ଆମର ଏଇସବୁ ଆଣିଲି ଯେ ବହୁତ ରେଟ୍ ହୋଇଯାଇଛି ପଇସା ଅନୁସାରେ ଜିନିଷ ଦେଖାଯାଉନି ଅଳପ ଜିନିଷ ପଇସା ଅଳପକୁ ଜିନିଷ ଜିନିଷ ବହୁତକୁ ପଇସା ଅଳପ ଏମିତି ଆଉ ନାଇଁ ଏମିତି ବିକା ହେଉଛି ଆଉ ହଉ ଆଉ ହଉ ତାହେଲେ ଯାଉଛୁ ଆଉ ମୋର କାମ ଅଛି ଆଉ ହଁ ତୁମର

ତୁମ ଜିନିଷ କିଛି ଲସ୍ ହେବାର ନାହିଁ ଆଉ ଆମର ତ ଯଦି ନଡ଼ିଆ ଦିଟା ହୋଇଗଲା ତ ଲସ୍ ତୁମର ତ କିଛି ଲସ୍ ହେବାର ନାହିଁ ହୁଁ ହଉ ହଉ